ସାଧରଣତଃ ଆମ ଗାଁଗୁଡ଼ିକରେ ଡାଇରିଆ ଭଲ କରିବାକୁ ହେଲେ ଆମ ଗାଁ ଗୁଡ଼ିକର ଘରୋଇ ଉପଚାରଗୁଡ଼ିକ ହେଉଛି ଆମ କୁ ଡାଇରିଆ ହେଲେ ଆମେ ଓ ଆର୍ ଏସ୍ ଭାବରେ ଲେମ୍ବୁ ଲୁଣ ଚିନିକୁ ଏକାଠି ମିଶ୍ରଣ କରି ତାଙ୍କୁ ପିଇବା ଦରକାର ଏବଂ ତା ସହିତ ଆମେ ତୋରାଣି ପାଣି ମଧ୍ୟ ପିଇବା ଦରକାର ଆମକୁ ଡାଇରିଆ ହୋଇଥିବା ସମୟରେ ଆମେ ଯେମିତି ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଖାଦ୍ୟ ଯଦି ଆମର ଅଭାବ ହୋଇ ପଡ଼େ ଆମେ ବହୁତ ଦୁର୍ବଳ ହୋଇ ପଡ଼ିବା ଆଉ

ଆମକୁ ଡାଇରିଆ ବହୁତ ଆକ୍ରାନ୍ତ କରିବ ସାଧାରଣତଃ ଆମେ ଝାଡ଼ା ଗଲା ବେଳେ ଚପଲ ପିନ୍ଧିକି ପାଇଖାନାକୁ ଯିବା ଆବଶ୍ୟକ

ଆମ ହାତକୁ ଭଲ ଭାବରେ ସାବୁନରେ ଧୋଇଦେବା ଅବଶ୍ୟକ ଏବଂ ଆମେ ସଫା ସୁତରା ରହିବା ନିତ୍ୟାନ୍ତ ଆବଶ୍ୟକ